ଆଗକାଳରେ ଲୋକମାନେ ଈଶ୍ୱରଙ୍କ ଉପରେ ଅନେକ ବିଶ୍ଵାସ କରୁଥିଲେ ସେମାନେ ପ୍ରକୃତିର ବିଭିନ୍ନ ଉପାଦାନକୁ ମଧ୍ୟ ପୂଜା କରୁଥିଲେ ଈଶ୍ଵରଙ୍କ ଏଇ ଦୁନିଆରେ ଅଛନ୍ତି ଏକ ସେ ସମସ୍ତଙ୍କ ଦୁଃଖ ବୁଝନ୍ତି ବୋଲି ସେମାନେ ବିଶ୍ୱାସ କରୁଥିଲେ କିନ୍ତୁ ତାଙ୍କ ପରବର୍ତ୍ତୀ ପିଢ଼ି ଈଶ୍ୱର ଅଛନ୍ତି ବୋଲି ବିଶ୍ୱାସ କରୁନାହାନ୍ତି ସେମାନେ ଭାବନ୍ତି ଈଶ୍ୱର ହେଉଛନ୍ତି ଏକ ପଥର ମୂର୍ତ୍ତି ସେମାନେ କୌଣସି ପର୍ବପବାଣିୀରେ ଭଲ ଭାବରେ ଈଶ୍ୱରଙ୍କୁ ପୂଜା ମଧ୍ୟ କରୁନାହାନ୍ତି ମୁଁ ଭାବୁଚି କି ପୁରୁଣା ପିଢ଼ି ବର୍ତ୍ତମାନର ପିଢ଼ି ପିଢ଼ିଙ୍କ ଅଧିକ ଧାର୍ମିକ ଥିଲେ ଧାର୍ମିକ ଥିଲେ ତୁଳନାରେ ଏହାସବୁ ପରିବର୍ତ୍ତନ ଦେଖାଯାଏ